ଓଡ଼ିଶାରେ ବହୁତ ବଡ଼ବଡ଼ ସିନେମା ହଲ୍ ଅଛି ଯେଉଁଠିକି ବିଭିନ୍ନ ପ୍ରକାର ଦର୍ଶକ ଆସି ସେମାନଙ୍କର ମନ ପସନ୍ଦର ସିନେମା ସେମାନେ ମଧ୍ୟ ସେମାନେ ଦେଖିବାକୁ ଆସିଥାନ୍ତି ତା' ମଧ୍ୟରୁ ମୋତେ ଭଲ ଲାଗୁଥିବା ଭଲ ସିନେମା ହଲ୍ ହେଉଛି ଆଇନକ୍ସ୍ କ୍ୟାପିଟାଲ୍ ସଙ୍ଗମ ଏମିତି ବହୁତ ଭଲ ଭଲ ସିନେମା ହଲ୍ ଅଛି ଯେମିତିକି ଡ଼ିଜିଟାଲାଇଜ୍ରେ ସେଇ ଫିଲ୍ମ ହଲ୍ଗୁଡ଼ିକୁ କରାଯାଇଛି ଆଉ ଥରେ ସେ ଫିଲ୍ମ ହଲ୍ ଭିତରକୁ ପଶିଗଲେ ଯେମିତିକି ଆମକୁ ଲାଗିବ ଆମେ ଏକ ବୀର ଅଲଗା ଦୁନିଆଁ ଭିତରକୁ ଆମେ ଆସିଛେ ଆଉ ଏମିତି ଲାଗିଥାଏ ସେ ଭିତରେ ଆଉ ବିଭିନ୍ନ ପ୍ରକାର ଗଦି ଚେୟାର୍ ଭେଲବେଟ୍ କପଡ଼ାର ସବୁ ବନ୍ଧା ହେଇଥାଏ ବିଭିନ୍ନ ପ୍ରକାର ଜାକ ଜକମ ଲାଇଟ୍ ମଧ୍ୟ ଏଲ୍ ଇ ଡ଼ି ଲାଇଟ୍ ଲଗା ଯାଇଥାଏ ଆଉ ଦର୍ଶକଙ୍କମାନକୁ ଜିଣିବା ପାଇଁ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ତା' ଭିତରେ କରା ହେଇଛି ଲାଟ୍ରିନ୍ ପିଇବା ପାଣିର ବ୍ୟବସ୍ଥା ତା' ସହିତ ଏ ସି ଯେମିତିକି ଭିତରେ କୌଣସିପ୍ରକାର ପ୍ରୋବ୍ଲେମ୍ ହବନି ସେଥିପାଇଁ ମଧ୍ୟ ହଲ୍ ମାଲିକମାନେ ବିଭିନ୍ନ ପ୍ରକାର ନେଇଛନ୍ତି ପଦକ୍ଷେପ ନେଇଛନ୍ତି ତା' ସହିତ ଏଚ୍ ଡି ଫୁଲ୍ ଏଚ୍ ଡି କ୍ଵାଲିଟିର ସ୍କ୍ରିନ୍ ମଧ୍ୟ ସେମାନେ ଲଗେଇଛନ୍ତି ଯେଉଁଟାକି ପିକଚର୍ ଦେଖିବା ପାଇଁ ବି ବହୁତ ଖୁସି ଲାଗେ ଆଉ ବହୁତ ବଡ଼ବଡ଼ ପିକ୍ଚର୍ ମଧ୍ୟ ଦେଖାଯାଏ ଯେଉଁଟାକି ଅରଜିନାଲ୍ ଲୋକ ଭଳି ଆମକୁ ଫିଲ୍ ହୋଇଥାଏ ଏମିତି ମଧ୍ୟ ସିନେମା ହଲ୍ ଅଛି ଆଉ ବହୁତ କମ୍ ପଇସା ଯେମିତିକି ଆଜିକା ଡ଼େଟ୍ରେ ଦୁଇଶହ ଅଢ଼େଇଶ ତିନିଶହ ଏମିତି ଟିକେଟ୍ ମୂଲ୍ୟ ମଧ୍ୟ ରହିଛି ଆଉ ଯେଉଁ ଜାଗାରେ ମଧ୍ୟ ସିନେମା ହଲ୍ କରାଯାଇଛି ଆଉ ସେଇଠି ମଧ୍ୟ ବିଭିନ୍ନ ପ୍ରକାର ପାର୍କିଂ କରିବା ପାଇଁ ଗାଡ଼ିମଟର ରଖିବା ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଅଛି ଆରାମରେ ଯାଇକି ଆମେ ସିନେମା ଦେଖି ଆମ ସମୟ ଅତିବାହିତ କରିକି ଆମେ ଆସି ପାରୁଛେ